ହ୍ୟାଲୋ ଆପଣ ଯେଉଁ ରାଜ୍ ରେଷ୍ଟୁରାଣ୍ଟରୁ କହୁଥିଲେ ତ ମୁଁ ମୀନ କହୁଥିଲି ଆପଣଙ୍କୁ ମୁଁ ଯେଉଁ ଚିକେନ୍ ଗୋଟେ ପ୍ଲେଟ୍ ଚିକେନ୍ ଆଉ ଗୋଟେ ପ୍ଲେଟ୍ ନାନ୍ ଅର୍ଡ଼ର ଦେଇଥିଲି ଆପଣ ପାଞ୍ଚ ପ୍ଲେଟ୍ ଚିକେନ୍ ଆଉ ପାଞ୍ଚ ପ୍ଲେଟ୍ ନାନ୍ ପଠାଇ ଦେବେ ମୁଁ ଅର୍ଡ଼ର ମୋ ଠିକଣାରେ ଆପଣ ପଠାଇଦେବେ ମୋ ଭାଇ କହୁଥିଲେ ଆପଣ ଯେଉଁଗୁଡ଼ା ଦିଅନ୍ତି ଛୋଟ ତ ତେଣୁ ଆମ ଘରେ ବହୁତ ଲୋକ ସେଥିରେ ହେବନି ସେଥିପାଇଁ ଆପଣ ପାଞ୍ଚ ପ୍ଲେଟ୍ ଚିକେନ୍ ଆଉ ପାଞ୍ଚ ପ୍ଲେଟ୍ ନାନ୍ ପଠାଇ ଦିଅନ୍ତୁ